ମୋର ପୁଅ କ୍ରୀଡ଼ାରେ ପ୍ରଶିକ୍ଷଣ ନେବାକୁ ଚାହୁଁଛିି ଓ ମୁଁ ତାଙ୍କ ବିଦ୍ୟାଳୟର ପ୍ରଶିକ୍ଷଣ ଶିକ୍ଷକ ସହ ଯୋଗାଯୋଗ କରିବି ଓ ପ୍ରଶିକ୍ଷଣର ସୁବିଧା ଗୁଡ଼ିକ କ'ଣ ଅଛି ତାଙ୍କଠାରୁ ବୁଝି ପ୍ରଶିକ୍ଷଣରେ ସାମିଲ କରାଇବା ପାଇଁ ତାଙ୍କୁ ଅନୁରୋଧ କରିବି